ମୁଇଁ ତ ଲେଖ୍ବା ଲାଗି ବହୁତ ଚାହେସି କିନ୍ତୁ ସେ ଲେଖ୍ଲା ଭିତରୁ ଗୁଟେ ଯେନ୍ତା ରାଜନୀତି ବିଷୟରେ ସେଟା କାଣା ହଉଛି କି ମୁଇଁ ଲେଖି ଦେମି ଭାବସିଁ ମନେ ଲେଖି ଫେନ୍ ମନ୍ ଫେନେ୍ ନାଇଁ ବୋଲ୍ସି ଏଇଠି ଅପ୍ ଡାଉନ୍ ଅପ୍ ଡାଉନ୍ ହେସିଁ ବାହାର ଲେଖିଦେଲେ ପିଲାମାନେ କି ବୁଢ଼ା ମାନେ ଶୟେ ଖରାବ୍ ଭାବିବେ ଏକା ତାର୍ ପଛେ ଫେଣ ମନ ଟା ଘାଟିହେସି କାଣ ବୋଲେ ଫେଣେ ଲେଖିଦେଲେ ଲୁକମାନଙ୍କର ଭଲ୍ ହବ ତାର୍ ପଛେ ଏନ୍ତିକିରି ମନ୍ ଘାଣ୍ଟି ହେସି ଯେ ମୁଇଁ ଦବା ପରେ ଆରୁ କିଛି ବୋଲି ନାଇଁ ପାରୁ ତାର୍ ପଛେ ଆରୁ ଗୁଟେ କଥା ସାଡ଼ୁ ସରକାର ଯଦୁ ଉପରୁ ପ୍ରେସର୍ ପଡ଼୍ଲା ବୋଲେ ମୁଇଁ ଏଇପଟେ ନାଇଁ ହେଇପାରେ କି ସେପଟେ ନାଇଁ ହେଇପାରେ ମୁଇଁ ଫେଣେ ଆମର୍ ଗୁଟେନୁ ପିଲା ଯଦି ମୁଇଁ କୌଣସି କାରଣ ରୁ ଯଦି ମୋତେ କେନେ କାଁ କରିଦେଲେ ବୋଲେ ଆମ ଘରେ କମାବା କେ କେହି ନାହିଁ ସେଥିର୍ ଲାଗି ମୋତେ ପ୍ରାଣେ ଭୟ ଇ ରାଜନୀତି ଲେଖିବାର୍ ଲାଗି ହେତିର୍ ଲାଗି ମୁଇଁ ଇଟା କେ କେଭେ ନାଇଁ ଲେଖା ଫେର୍ ମନ୍ ଭିତରେ କାଁ ଘାଣ୍ଟି ହେସି ଲେଖ୍ ଲେଖ୍